ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ଦୁଇ ଶହ ଏକ ଦୁଇ ଶହ ଚାରି ଦୁଇ ଶହ ପାଞ୍ଚ ଦୁଇ ଶହ ସାତ ଦୁଇ ଶହ ନହ